ଆମ ନୟାଗଡ଼ ଜିଲ୍ଲାରେ ଆମ ଗାଁରେ ଯେପରି କି କାର୍ତ୍ତିକ ପୂର୍ଣ୍ଣିମା ଦଶହରା ଜାଗର ଇତ୍ୟାଦି ବହୁତ ଧୁମଧାମରେ ପାଳନ ହୋଇଥାଏ ଏଥିରେ ଲୋକମାନେଙ୍କର ସମାଗମ ହୋଇଥାଏ ବିଭିନ୍ନ ଲୋକମାନେ ଏହାକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି ଏହିପରି ଯେପରି ଦୁର୍ଗା ପୂଜା ଦୁର୍ଗା ପୂଜାରେ ଆମର ରାବଣ ପୋଡ଼ି ହୋଇଥାଏ ଆଉ ମା'ଦୁର୍ଗା ମା'ଙ୍କର ପୂଜା ଅର୍ଚ୍ଚନା ଭଲ ଭାବରେ ହୋଇଥାଏ ଆମ ରଣପୁରରେ ମହୋତ୍ସବ ମଧ୍ୟ ହୋଇଥାଏ ଓ ରଥଯାତ୍ରାରେ ରଣପୁର ରଥଯାତ୍ରାରେ ଜଗନ୍ନାଥ ସୁଭଦ୍ରା ବଳଭଦ୍ରଙ୍କର ରଥଟଣା ଯାଇଥାଏ ଏଥିରେ ଅନେକ ଯାଗାରୁ ଲୋକମାନେ ରଥ ଟାଣିବା ପାଇଁ ଆସିଥାନ୍ତି ଏଥିରେ ଅନେକ ଲୋକଙ୍କର ସମାଗମ ହୋଇଥାଏ